ରିମେମ୍ବର ଡ଼େ ପନ୍ଦର ଅଗଷ୍ଟ ଦୁଇ ହଜାର କୋଡ଼ିଏ ଆଠ ମାର୍ଚ୍ଚ ଦୁଇ ହଜାର ତେଇଶ ଏକ ମେ ଦୁଇ ହଜାର ବାଇଶ ଛବିଶ ଜାନୁଆରୀ ଦୁଇ ହଜାର ଦଶ ଚଉଦ ଏପ୍ରିଲ ଦୁଇ ହଜାର ଏକୋଇଶ